ଚିତ୍ର ଆଙ୍କନରେ ପେନ୍ ପେନସିଲ୍ କଟର୍ ରବର୍ ଦରକାର ପଡ଼ିଥାଏ ରଙ୍ଗ ସ୍କେଚ୍ ପେନ୍ ଏଇଗୁଡ଼ା ଦରକାର ହୋଇଥାଏ ମୁଁ ବଜାରକୁ ଯାଇ ଦୋକାନରୁ ଡୋମ୍ସ କମ୍ପାନୀର ରଙ୍ଗ ମୁଁ ପେନସିଲ୍ ସ୍କେଚ୍ ପେନ୍ କିଣି ଆଣି ପେପର୍ ଆଣି ଚିତ୍ରାଙ୍କନ କରେ ଚିତ୍ରକୁ ରଙ୍ଗ ଦେଇ ମୁଁ ବହୁତ ସୁନ୍ଦର କରି ଚିତ୍ର ଅଙ୍କନ କରିଥାଏ